ଆରେ ଅର୍ଡ଼ର୍ଟା ନେଉନାହାନ୍ତି କାହିଁକି ଛୁଟିରେ ଆରେ ଖରାପ ହୋଇଯିବ ଏତେ ଦିନ ହୋଇକି ପଡ଼ିକି ରହିଛି ନା ଜିନଷ ମୂଷା ଫୁଷା ଖାଇ ଦେବେ କ'ଣ କାଟିକୁଟା ଦେବେ ହେଲେ କାହାକୁ ହେଲେ ପଠାଇ ଦେଇଥାନ୍ତେ କାହାକୁ ହେଲେ ପଠାଇ ଦେଇଥିଲେ ଭଲ ହୋଇଥାନ୍ତା ଛୁଟିରେ ରହିଥିଲେ ନା ଆପଣ ନା ଆପଣଙ୍କ ପାଇଁ ରଖିଛି ପରା

ଓହୋ ଆହୁରି ଲେଟ୍ ହେବ ହେଲେ କ'ଣ ଅନ୍ୟ ଜଣଙ୍କୁ ଦେଇ ଦେବି କି ରଖିଥିବି ଓ ଆପଣ ଭଲ ବସ୍ ଆପଣ ଭଲ ଇଏ ଥିଲେ ନା ତ ସେଥିପାଇଁ ମୁଁ ଆପଣଙ୍କ ପାଇଁ ରଖିଥିଲି ସେ କାହାକୁ ଦେଇନି ହଁ ମୁଁ ଏତେ ଦିନ ଅପେକ୍ଷା କଲି ଆଉ ଗୋଟେ ଦିନ ଅପେକ୍ଷା କରିଆକୁ କିଛି ନାହିଁ ଅସୁବିଧା ନାହିଁ ଅପେକ୍ଷା କରିଦେବି ହେଲେ କାହାକୁ ପଠେଇକି ନେଇ ହଁ ହଁ ଆଚ୍ଛା ଆଚ୍ଛା ହଁ ସେଇଭଳିଆ ଆଉ ସବୁ ଅସୁବିଧା ତ ଥାଏ ଆଉ କ'ଣ କରିବା ହଁ ମୁଁ ବି ବୁଝୁଛି ହେଲେ ଏଇଠି ତ ମୂଷା ମୂଷାମାନେ ତ ମାନିବେନି ନା ମୂଷାମାନେ ତ ମାନିବେନି ଅସୁବିଧା କ'ଣ ସେମାନେ ତାଙ୍କର ପ୍ରଡ଼କ୍ଟ ଗୁଡ଼ାକ ରହିଯାଇଛି ସେ ହଁ

ଆଉ ଆପଣଙ୍କ ପାଇଁ ଅଧା ରଖିଦେଇଥିବି ତ ହଉ ହଉ ଠିକ୍ ଅଛି ହଉ କାମ ସାରିକି ଆସନ୍ତୁ